ସହର ଆଉ ଗାଁ ସ୍କୁଲ୍ ଭିତରେ ବହୁତ ଫରକ ଅଛି କାହିଁକି ସହର ପିଲା ବହୁତ ସୁବିଧା ପାଇପାରୁଛନ୍ତି ତାଙ୍କ ସ୍କୁଲରେ ଲାଟ୍ରିନ୍ ଅଛି ଲାଟ୍ରିନ୍ ଥିବା ହେତୁ ସେ ଏକ ଦୁଇ ବି ଠିକ୍ ରେ କରିପାରୁଛନ୍ତି ବି ପାଣି ବି ସୁବିଧାରେ ପିଇ ପାରୁଛନ୍ତି ଆଉ କଳାପଟା ବି ତାଙ୍କର ସୁବିଧା ଥିବାରୁ ସେ ବି ପିଲା ଲେଖିପାରୁଛନ୍ତି କାହିଁକି ଆମ ଗାଁ ପିଲା ପାଇପାରୁନାହାନ୍ତି ଆମ ଗାଁରେ ଲାଟ୍ରିନ୍ ନାହିଁ ଆମ ପିଲା ଏକ ଦୁଇ କରିବାକୁ ଘରକୁ ଆସୁଛନ୍ତି ପାଣି ବି ପିଇବାକୁ ଘରକୁ ଆସୁଛନ୍ତି ବ୍ଳାକବୋର୍ଡ଼ ପଟା ବି ନାହିଁ ଲେଖିବା କୁ ପିଲା ଲେଖିପାରୁନାହାନ୍ତି କିଛି ସୁବିଧା ପାଇପାରୁନାହାନ୍ତି ତେଣୁ କରି ଅନୁରୋଧ କରି କୁହାଯାଉଛି ଯେ ସରକାର ଯଦି ଟିକେ ମନ ଧ୍ୟାନ ଦିଅନ୍ତେ ଆମ ଗାଁ ପିଲା ସହର ପିଲା ଭଳିଆ ଉନ୍ନତି ହୋଇପାରନ୍ତେ ସହର ସ୍କୁଲ ବହୁତ ଉନ୍ନତି ହେଉଛି ଆମ ଗାଁ ସ୍କୁଲ ଉନ୍ନତି କିଛି ହୋଇପାରୁ ନାହିଁ